ମୁଁ ନିକଟବର୍ତ୍ତୀ ଗାଁକୁ ବେଳେବେଳେ ଯାଇଥାଉଛି ଏକ୍ଜାମ୍ ସରିବା ପରେ ଖରା ଛୁଟିରେ ମୁଁ ଆଇଙ୍କ ଗାଁକୁ ଯାଇଥାଉଛି କାରଣ ବର୍ଷକ ପରେ ମୋ ଆଇ କୁ ଦେଖିବାକୁ ଇଚ୍ଛା ହେଇଥିବାରୁ ଆମେ ସେଠାରେ ବୁଲାବୁଲି କରିବା ପାଇଁ ଯାଇଥାଉ ଆମେ ଯାଇଥାଉ ଆମେ କୌଣସି କାରଣରୁ ମଧ୍ୟ ଆମର ଗାଁରେ ମ ପାଖରେ ନଥିବାରୁ ଆମେ ବାହାର ଗାଁକୁ ଯାଇଥାଉ ଜନସବା କେନ୍ଦ୍ର ନଥିବାରୁ ମଧ୍ୟ ଆମେ ବାହାରକୁ ଯାଇଥାଉଁ ଆମ ସାଙ୍ଗସାଥୀଙ୍କ ଆମ ସାଙ୍ଗସାଥିଙ୍କୁ ଦେଖିବାକୁ ଇଚ୍ଛା ହେଲେ ସେ ପାଖ ଗାଁର ହୋଇଥିବାରୁ ବେଳେବେଳେ ଆମେ ସେଠାକୁ ବୁଲିବାକୁ ଯାଇଥାଉଁ ଯାହାଫଳରେ ଆମକୁ ଟିକେ ଭାରି ଭଲଲାଗେ ଆମର ମହାବିଦ୍ୟାଳୟ ଆମେ ପାଠ ପଢ଼ିବା ପାଇଁ ମହାବିଦ୍ୟାଳୟ ସୁବିଧା ନଥିବାରୁ ଆମ ଗାଁରେ ତେଣୁ ଆମେ ବାହାର ଗାଁକୁ ଯାଇଥାଉ ଯାହା ଯାହାଫ ଯାହାଫଳରେ ଆମେ ସେଠାରେ କିଛି ଶିକ୍ଷା ଗ୍ରହଣ କରିଥାଉଁ ଆମେ ଆମେ ମାର୍କେଟ୍ କରିବା ପାଇଁ ବେଲଙ୍କଠା ଯାଇଥାଉ ପୂଜା ପର୍ବରେ କୌଣସି ଡ୍ରେସ୍ ଡ୍ରେସ୍ ପେଣ୍ ମିଠେଇ ଏସବୁ କିଣିବା ପାଇଁ ଯାଇଥାଉ ଆମେ ମାର୍କେଟରେ ଅନେକ ପ୍ରକାରର ସାମାନ ମଧ୍ୟ କିଣିଥାଉ ଓ ପାଖପାଖ ଗାଁକୁ ବେଳେବେଳେ ଯାଇଥାଉଁ ଯାହା ଆପଣ ନିକଟବର୍ତ୍ତୀ ଅଞ୍ଚଳକୁ ଯାଇଥାଉଁ ଯାଇଥାଉ